ଏଠାକାର ଲୋକମାନେ ଓଡ଼ିଆକୁ ନିଜର ମାତୃଭାଷା ବୋଲି ମାନି ନେଇଥାନ୍ତି ସେମାନେ ଓଡ଼ିଆ ଭାଷାକୁ ଓଡ଼ିଆ ଭାଷାରେ ମୁଁ କଥାବାର୍ତ୍ତା କରିଥାନ୍ତି ସେମାନେ ଓଡ଼ିଆ ଭାଷାକୁ ସମ୍ମାନ ଦେଇ ଅନେକ ସାଂସ୍କୃତିକ ଗର୍ବ ପାଳନ କରିଥାନ୍ତି ବାର ମାସରେ ତେର ପର୍ବ ମଧ୍ୟ ପାଳନ କରନ୍ତି ବିଭିନ୍ନ ପର୍ବରେ ନୂଆ ଲୁଗା ଓ ବିଭିନ୍ନ ପ୍ରକାର ପିଠାପଣା କରି ପୂଜା କରି ଘରେ ସମସ୍ତେ ମିଶି ଖାଇଥାନ୍ତି ତାହା ଦ୍ୱାରା ସମସ୍ତଙ୍କ ମଧ୍ୟରେ ଏକତା ମଧ୍ୟ ରହିଥାଏ ଓଡ଼ିଆ ମାନେ ଓଡ଼ିଆ ମାନଙ୍କ ପାଳନ କରୁଥିବା ପର୍ବ ଗୁଡ଼ିକ ଯଥା ନୂଆଖାଇ ଦୋଳଯାତ୍ରା ରଥଯାତ୍ରା କୁମାରପୂର୍ଣ୍ଣିମା ଦଶହରା ରଜ ଜନ୍ମାଷ୍ଟମୀ ପ୍ରଥମାଷ୍ଟମୀ ଏମିତି ଆହୁରି ମଧ୍ୟ ଅନେକ ପର୍ବ ପାଳନ କରିଥାନ୍ତି ଏହି ପର୍ବରେ ସେମାନେ ବିଭିନ୍ନ ଦେବୀ ଦେବତାଙ୍କୁ ପ୍ରାର୍ଥନା କରି ନିଜ ପରିବାରର ସୁଖ ଶାନ୍ତି ଓ ଧନ ସମ୍ପତି ପାଇଁ କାମନା କରିଥାନ୍ତି ଓଡ଼ିଆ ମାନେ ସେମାନଙ୍କ ପୂର୍ବ ପିଢ଼ି ପାଳନ କରୁଥିବା ପରମ୍ପରା ପିଢ଼ି ପରେ ପିଢ଼ି ସେଇ ପରମ୍ପରାକୁ ହିଁ ପାଳନ ଓ ସମ୍ମାନ ଦେଇଥାନ୍ତି